ହ୍ୟାଲୋ ଆଉ ରଜନୀ ଆଉ ଆମର ଯୋରନ୍ଦା ଯିବାର ଥିଲା ଜାଣିନୁ ନା ଯାତ୍ରା ହେଉଛି ଯୋରନ୍ଦା ମେଳା ହେଉଛି ଦୋକାନ ଯିବାର ଥିଲା ଆଉ ଗାଡ଼ି ଏହିନା ଫ୍ରି ଅଛୁ ଗାଡ଼ିରେ ତ ଆମର ଦୋକାନ ଜିନିଷ ସବୁ ଯିବ ଚେୟାର୍ ଟେବଲ୍ ଯିବ ପାଲ ଯିବ ବାଉଁଶ ଯିବ ଆଗେ ଡିଟିପି ଡିଟିପି ଖଣ୍ଡେ ହେବ ଇଏ ତା'ପରେ ପହଞ୍ଚିଯିବା ଲେବର୍ ସାଙ୍ଗରେ ନେଇଯିବୁ ତେଣୁ ବନ୍ଧା ବନ୍ଧି କରିଦେଇକି ଆସିଲା ପରେ ଆମେ ମେଳା ଦିନ ଦଶଟା ପୂର୍ବରୁ ଦିନ ଦେଇକି ଯିବା ଜିନିଷ ଆଉ ସାତ ଦିନ ମେଳା ହେଉଛି ଚାରି ଦିନ ତ ଗଭର୍ନମେଣ୍ଟ ଦେଇଛି ଆପ୍ରୁଭ ପରମିଶନ୍ ଦେଇଛି ଆଉ ଆସୁ ଆସୁ କା ଦୁଇ ତିନି ଦିନ ଲାଗିବ ଆଉ ଧରିଥା ସାତ ଦିନ ଆଉ ଲୋକ ନେବା ଲୋକ ରୋଷେଇ କରିବେ ସବୁ ନେବା ଗ୍ୟାସ ନେବା ନହେଲେ ରୋଷେଇ କରିବା କେମିତି ଗ୍ୟାସ ନେବା କାଠ ନେବା ଗ୍ୟାସ ହେଲେ କାଠ ହଁ ହଁ ପନିପରିବା ତ ସେହିଠି ଗହଁନ୍ଧିଆ ମାର୍କେଟ ଅଛି ପାଖରେ ଆଉ ଗନ୍ଧିଆ ମାର୍କେଟରୁ ପନିପରିବା ଯିବ ଆଉ ସେ ତ ଜଙ୍ଗଲ ଏରିଆ କାଠ ମିଳୁଛି ଶସ୍ତା ଆଉ ଗ୍ୟାସ ଆଉ କ'ଣ ନେବା ଦେଖିବା ଏମର୍ଜେନ୍ସି ପାଇଁ ଗୋଟିଏ ନେଇଥିବା ଆଉ ବାଗେଇବୁ ନା ଆଉ ଶୀଘ୍ର ଟିକେ ବାଗେଇଦେ ଆଉ ସେ ଖରାପରେ ତୁମର ତ ରେଗୁଲାର ଲୋକ କାମ ପଡ଼ୁଛି ରେଗୁଲାର ଯାଉଛି ଆସୁଛି ଆଉ ଏହି ଟାଇମ୍ରେ ଆଉ ଖରାପ କଥା କହିଲେ ଚଳିବ ନେଇଯା ନେଇଯା ପଇସା ନେଇଯା ହେଉ ତ କ'ଣ ଫୋନ ପେ'ରେ ପଠାଇ ଦେବି ନା ଆସିକି ନେବୁ ଆସିକି ନେଇଗଲେ ଭଲ ହୁଅନ୍ତା ଆସିକି ନେଇଯା ଆସିକି ନେଇ ଗଲେ ଭଲ ହେବ ହେଲା ଆସିକି ନେଇଯା ଆସିକି ବସିବା କଥା ହେବା ଏମିତି ଦୁଃଖ ସୁଖ ହେବା ବହୁତ ଦିନ ହେଲା ଦେଖା ହୋଇନି ଆରେ ତୁ ଯାଇଛୁ କୁଆଡ଼େ ଏତେ ଦିନୁ ଦେଖାନାହିଁ ବସିବା ଟିକେ ଦେଖା ହେବା କଥାବାର୍ତ୍ତା ହେବା ପାଣି ପିଇବା ତା'ପରେ ପଇସା ନେଇକି ଯିବୁ ଆ ଆଉ କେମିତି ହଁ ହେଉ ହେଉ ଆସେ ଶୀଘ୍ର କେତେବେଳେ ଆସିବୁ ମୁଁ ତ ସଦା ବେଳେ ଆମେ ବେପାରୀ ଲୋକ ମାନେ ଦୋକାନ ଖୋଲିକି ବସିଛୁ ସଦା ବେଳେ ଅଛୁ ତୁ ଗାଡ଼ି ଲୋକ ତୋତେ ସମୟ ହେବ ଟିକେ ହଁ ହଁ ହେଉ ହଁ ଆ ହେଉ